ଆମର୍ ପାଖେ ତ ଏନ୍ତା ଗାଁ ଗହଲିନେ ଏନ୍ତା ଡାକ୍ତର୍ଖାନା ସୁବିଧା ନାଇଁନେ ଟିକେ ଦୁରିଆ ପଡ୍ସି ପଚିଶ୍ ତିରିଶ୍ କିଲୋମିଟର୍ ହେସି ଆରୁ ସେନିକେ ଯାଇକରି ଆମେ ଡାକ୍ତରଖାନାନେ ଏନ୍ତା କେନ୍ ରୋଗ୍ ବେମାର୍ ସେମାର୍ ଯାଇକରି ଚେକ୍ ହେସୁଁ ଆରୁ ଟାଇମ୍ ପଡ଼୍ଲେ ସେନେ ସେନ୍ତା ବେମାର୍ ହେଲେ ବି ଏନ୍ତା ଅକ୍ସିଜେନ୍ ବି ଲଗାସନ୍ କେନ୍ତା ଡେଲିଭରି କେସ୍ ହେଲେ ଅସ୍ତ୍ରୋପଚାର୍ ବି କର୍ସନ୍ ଆର୍ କର୍ସନ୍ ଆର୍ ଡେଲିଭରି କେସ୍ ହେଲେ ବି ଏନ୍ତା ଅସ୍ତ୍ରୋପଚାର୍ ବି କର୍ସଁ ଆରୁ ସେ ଡାକ୍ତରଖାନା ବି ରହି କରିନ ସେଟା ମାନ୍କେ ସୁବିଧା ବଡ଼୍ ବଡ଼୍ ହସ୍ପିଟାଲ୍ମାନ୍କେ ସୁବିଧା ଅଛେ ହେଟା ଅଛେ ଆରୁ ଡାକ୍ତରଖାନା ଗୁଟେ ନେଇ ଥିଲେ ନିକେଁ କେତେ ଅସୁବିଧା ଯେ କହି ନାଇଁ ହୁଏ ଏବେ ତ ଡାକ୍ତର୍ମାନେ ଏକା ବେଶୀ ତାକର୍ ଲୋକ୍ମାନ୍କେ ସେବା କରୁଛନ୍ ସେ ଲୋକ୍ ଏକା ଭଲ୍ ଏକା ଆରୁ ଡାକ୍ତର୍ ନେଇ ଥିଲେ ଆମେ ବଞ୍ଚି ବି ନେଇଁ ପାରୁ ଆରୁ ରୋଗ୍ ବେମାର୍ ସେମାର୍ ବି ଯେନ୍ତା ହୋଉଛେ ଆର୍ ଡକ୍ଟର୍ମାନେ ବି ମେଡ଼ିସିନ୍ ବି ସେନ୍ତା ଦଉଛନ୍